କିନ୍ତୁ ଓଡ଼ିଆ ଭାଷା ପ୍ରତି ଲୋକଙ୍କର ଯେତିକି ଆଗ୍ରହ ଆଗରୁ ଥିଲା ଏବେ ତା'ଠାରୁ ଅଧିକ ବିକଶିତ ହେଉଛି କିନ୍ତୁ ଆମ ପୁରୀରେ ବହୁ ପ୍ରତିଯୋଗିତା ନାଚ ଗୀତ ଲେଖା ଆଉ ରଚନା ସବୁ ବିଷୟରେ ପିଲାମାନଙ୍କ ପ୍ରତିଯୋଗିତା କରାଯାଉଛି ପିଲାମାନଙ୍କ ଆଗ୍ରହ କେମିତି ବଢ଼ିବ ଓଡ଼ିଆ ଭାଷା ପଢ଼ିବେ ସେହି ବିଷୟରେ ବହୁତ ପ୍ରତିଯୋଗିତା କରାଯାଉଛି

ଧ୍ୟାନ ଦେଉଛନ୍ତି ପିଲାମାନଙ୍କୁ ସେ ବିଷୟରେ ବୁଝାଯାଉଛି

ସବୁ ଖୋଲାଯାଉଛି ଓଡ଼ିଆ ପିଲାମାନେ ଓଡ଼ିଆ ପିଲା ଓଡ଼ିଆରେ ପଢ଼ି ଓଡ଼ିଆ ଭାଷାକୁ କେମିତି ଟେକ ରଖିବେ ସେ ବ୍ୟବସ୍ଥା କରାଯାଉଛି

ଓଡ଼ିଆ ଭାଷା ଆଗକୁ ଯିବାକୁ ଅନ୍ୟ ଭାଷାର ବିକାଶ କମିଯାଉଛି ଓଡ଼ିଆ ଭାଷା ଆଗରେ କେମିତି ରହିବ ସେ ପାଇଁ ଆମ ସରକାର ସବୁବେଳେ ପ୍ରଚେଷ୍ଟା ଜାରି ରଖିଛି